ଶୀତ ମାସରେ ଚାରିଆଡ଼େ ଧାନ ପଡ଼ିଆରେ ଧାନ ରହୁଛି କି ଗାଈ ବାଛୁରି ଏମାନଙ୍କୁ ପଡ଼ିଆରେ ଛାଡ଼ି ହେଉନି ତେଣୁ ତା ସେମାନଙ୍କ ପାଇଁ ଆମକୁ ଜମିରୁ ଘାସ କାଟି ଆନି ତାଙ୍କୁ ଖାଇବାକୁ ଦେବାକୁ ପଡ଼ୁଛି ଏବଂ ସେତେ ଘଡ଼େ ତାଙ୍କୁ ଦାନା କୁଡ଼ା ଏସବୁ ଖାଇବାକୁ ଦେବାକୁ ପଡ଼ୁଛି ଶୀତଋତୁରେ ତାଙ୍କୁ ଶି ଥଣ୍ଡା ବେଶୀ ଲାଗିଲେ ସେମାନଙ୍କୁ ବହୁତ ତାଙ୍କ ପାଖରୁ ଟିକେ ଦୂରରେ କୁଡ଼ାରେ କୁଟାରେ ନିଆଁ ଲଗାଇ ତାଙ୍କୁ ଗରମ କରିବା ପାଇଁ କୁଡ଼ାରେ କୁଟାରେ ନିଆଁ ଲଗାଇ ତା'କୁ ଗରମ ଦିଆ ହେଉଛି ଏବଂ ତାଙ୍କ ଚାରିଆଡ଼େ ଘେର ଦେଇ କପଡ଼ାରେ ତାଙ୍କୁ ତାଙ୍କୁ ଗରମ ଯା ଯେମିତି ଥଣ୍ଡା ପବନ ନଯାଉ ଚାରିଆଡ଼େ ଘେର ଦିଆଯାଉଛି